ମୁଁ ଚିତ୍ରାଙ୍କନ ପାଇଁ କ୍ଲାସ୍ ନେଇଛି ଏବଂ ଗୋଟିଏ ବର୍ଷ ମୁଁ ଚିତ୍ରାଙ୍କନ ଶିଖିଛି ଡ୍ରଇଂ ମୋତେ ବହୁତ ଭଲ ଲାଗେ ଚିତ୍ରାଙ୍କନ କରିବା ପାଇଁ ଯେମିତିକି ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିବା ମୋର ବହୁତ ପସନ୍ଦ ମୁଁ ଆମ ଓଡ଼ିଶାର ମାନଚିତ୍ର ଭାରତର ମାନଚିତ୍ର ଆଙ୍କିବା ପ୍ରଭୁ ଜଗନ୍ନାଥଙ୍କର ଚିତ୍ର ମୁଁ ଆଙ୍କେ ମୋତେ ଚିତ୍ରାଙ୍କନ ବହୁତ ଭଲ ଲାଗେ ଏବଂ ଚିତ୍ରାଙ୍କନ କ୍ଲାସ୍ ମୁଁ ଗୋଟିଏ ବର୍ଷ କରିଥିଲି ସେଥିରେ ମୁଁ ବହୁତ ଖୁସି ଏବଂ ବହୁତ କିଛି ଶିଖିଥିଲି କେମିତି କଣ ଚିତ୍ରାଙ୍କନ କରାଯିବ ସେଥିପାଇଁ ମୁଁ ଆଜି ବହୁତ ଖୁସି